ଆପଣ ପାଞ୍ଚଟି ଅନ୍ତର୍ଜାତୀୟ ସହରର ନାମ କହିପାରିବେ ହଁ ମୁଁ ପାଞ୍ଚଟି ଅନ୍ତର୍ଜାତୀୟ ସହରର ନାମ କହିପାରିବି ସେଗୁଡ଼ିକ ହେଲା ପ୍ରଥମରେ ଦିଲ୍ଲୀ ଦ୍ୱିତୀୟରେ ୱାସିଂଟନ ତୃତୀୟରେ ଚତୁର୍ଥରେ କଲୋମ୍ବୋ ପଞ୍ଚମରେ ପ୍ୟାରିସ